ହ୍ୟାଲୋ ଆଜ୍ଞା ଶୁଣନ୍ତୁ ନମସ୍କାର ନମସ୍କାର କୁହନ୍ତୁ ଆଜ୍ଞା କୁହନ୍ତୁ

ଆଜ୍ଞା କୁହନ୍ତୁ କ'ଣ ଅସ କ'ଣ ଅସୁବିଧା ହେଉଛି ଆପଣ କହୁନାହାନ୍ତି କୁହନ୍ତୁ ମୋତେ କୁହନ୍ତୁ ଆପଣ ଯାଇଥିଲେ ମେଡ଼ିକାଲ ଆପଣଙ୍କୁ ଡକ୍ଟର ମିଳିଲେନି ଆଜ୍ଞା ଆପଣ ଆପଣ କେଉଁ ଡକ୍ଟରଙ୍କୁ ଦେଖିବାକୁ ଯାଇଥିଲେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝୁଛି ଆଜ୍ଞା ଏଇଟା ଗୋଟିଏ ସରକାରୀ ହସ୍ପିଟାଲ ଆପଣ ମୋ କଥା ଟିକିଏ ଭଲସେ ଶୁଣନ୍ତୁ ମୁଁ ଆପଣଙ୍କ କଥା ବୁଝିପାରୁଛି ଏଇଟା ଗୋଟେ ସରକାରୀ ହସ୍ପିଟାଲ ଟିକିଏ ଟାଇମ୍ ଲାଗିବ ଆଜ୍ଞା ଏତେ ଆଜ୍ଞା ମୁଁ ଆମ କଥା ଟିକିଏ ଶୁଣନ୍ତୁ ନାହିଁ ଆଜ୍ଞା ଆଜ୍ଞା ମୁଁ ମୁଁ ସେୟା ବୁଝୁଛି ମୁଁ ଆପଣଙ୍କୁ ସେଇ କଥା ବୁଝାଉଛି ଏଇଟା ଗୋଟେ ସରକାରୀ ହସ୍ପିଟାଲ୍ ସବୁଆଡ଼ୁ ଆସିବେ ଜଗତସିଂହପୁର ଯେତେ ଅଛନ୍ତି ଏ ଜିଲ୍ଲାରେ ସମସ୍ତେ ଆସିବେ ତ ଯେତେବେଳେ ସମସ୍ତେ ଆସୁଛନ୍ତି ତ ଟିକିଏ ଡେରି ହେଉଛି ସେଇଟା ମୁଁ ବୁଝିପାରୁଛି ଏକା ସାଙ୍ଗରେ ଦୁଇ ଜଣଙ୍କୁ କିମ୍ବା ତିନିଜଣ ଡକ୍ଟରଙ୍କୁ ପୋଷ୍ଟିଂ ଦେବା ଦରକାର କିନ୍ତୁ ଏବେ ଯେହେତୁ ପୋଷ୍ଟ ଖାଲି ଅଛି ତ ଆମେ ଚେଷ୍ଟା କରୁଛୁ ସେ ପୋଷ୍ଟକୁ ଭର୍ତ୍ତି କରିବା ପାଇଁ ତ ଆମକୁ ଟିକିଏ ଟାଇମ୍ ଲାଗିବ ଆଜ୍ଞା ଦିନେ ତିନି ଚାରି ମାସ ତ ଲାଗିବ ଆମେ ବି ପୋଷ୍ଟ ପାଇଁ ପକେଇଛୁ ସେମାନେ ପରୀକ୍ଷା ହବ ସେ ପୋଷ୍ଟିଙ୍ଗ ହବା ପାଇଁ ଟିକିଏ ତିନି ଚାରିମାସ ଦରକାର ତ ସେ ପୋଷ୍ଟିଂଟା ହେଇଯିବ ଆଉ ଅଳିଆ ଆବର୍ଜନା କଥା ଆଜ୍ଞା ମ୍ୟାଡ଼ାମ୍ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ କଥା ହେଇଥିବି ଆମର ବି ଏମ୍ ଡବ୍ଲୁ ମ୍ୟାନେଜମେଣ୍ଟଙ୍କ ପାଖରେ କଥା ହେଇଯିବି ସେମାନେ ଭଲ ଭାବରେ ପରିଷ୍କାର କରିବା ପାଇଁ ଡଷ୍ଟବିନ୍ ବଗେରା ଦେବେ ଆଉ ଯଦି ଡଷ୍ଟବିନ୍ ବଗେରା ପରେ ବି ପରିଷ୍କାର ପରିଚ୍ଛନ୍ନତା ନ ହେଉଛି ଦେନ୍ ମୁଁ ନିଜେ ସେଠି ଯିଏ ଅଛନ୍ତି ୱାର୍କର ଯେଉଁମାନେ ସଫା ସଫେଇ ୱାର୍କର ମାନେ ଅଛନ୍ତି ମୁଁ ତାଙ୍କ ହେଡ଼ଙ୍କ ସହିତ କଥା ହେବି ତାଙ୍କ ସାଙ୍ଗରେ ଯାଇ କଥାବାର୍ତ୍ତା କରିବି ନିଜେ ଯାଇକି ଦେଖିବି କି ପରିଷ୍କାର ପରିଚ୍ଛନ୍ନତା ହେଉଛି କି ନାହିଁ ଆଉ କ'ଣ ଆଜ୍ଞା ଆଜ୍ଞା ମୁଁ ମାସକୁ ଥରେ ଯାଇକି ହଁ ସେଇଟା ସେଇଟା ତ ମୁଁ ବୁଝୁଛି ଆଜ୍ଞା ମୁଁ ଭଲ ଭାବରେ ବୁଝୁଛି ମୁଁ ସେଇଟା ଦେଖିବି ମୁଁ ଆପଣଙ୍କୁ କଥା ଦେଉଛି ମୁଁ ନିଜେ ଯାଇକରି କାଲି ଯାଇକିରି ନିଜେ କଥା ହେବି ୱାର୍କରଙ୍କ ସହିତ ଆଉ ମୋ ଉପର ଲେଭେଲରେ ଯେଉଁ ଅଫିସର ଅଛନ୍ତି ତାଙ୍କ ସହିତ କଥା ହେବିକି ଡାକ୍ତରମାନଙ୍କୁ ଅଧିକା ପୋଷ୍ଟିଂ ଦିଆଯାଉ ବୋଲି ଆଉ ସବୁ ହବ ଆପଣ ବ୍ୟସ୍ତ ହୁଅନ୍ତୁନି ଆଉ କ'ଣ କମ୍ପ୍ଲେନ୍ ଅଛି କି ଆପଣଙ୍କର ଆଜ୍ଞା ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣ ବ୍ୟସ୍ତ ହୁଅନ୍ତୁନି ବ୍ୟସ୍ତ ହୁଅନ୍ତୁନି ଆଉ ଆଜ୍ଞା